ହ୍ୟାଲୋ ହ୍ୟାଲୋ

ହଁ ଭଲ ଅଛି

ହଁ ଠିକ୍ ଅଛି କିଛି ସାଙ୍ଗ ସାଥି ସମସ୍ତଙ୍କୁ କାହା ପାଖକୁ କଣ୍ଟାକ୍ଟ କରି ପାରିଛ କି ହଁ ପୁରୀ ଯିବା ପାଇଁ ହଁ ରେଡ଼ି ଅଛି ତାହେଲେ ଆମେ ତମେ ସେପଟୁ ଗାଡ଼ି ଠିକ୍ କର ବୁଲାବୁଲି କରିବା ପାଈଁ ଯିବା ପିଲା ଠିକ୍ କର ଯିବା କେମିତି ଆଉ ଗାଡ଼ି ବୁଝ ଗାଡ଼ି କେତେ କ'ଣ ନେବ କଁ କରିବ ଯିବା ତାହେଲେ ଗୋଟେ ଦିନ ପାଇଁ ବୁଲିବାକୁ ଯିବା ନା ହଁ ଆଉ ପିଲା ପିଲା ଠିକ୍ କରନ୍ତୁ ସାଙ୍ଗ ସାଥି ସମସ୍ତଙ୍କୁ ହଁ ହଁ ପୁରୀ ବୁଲିବା ଚନ୍ଦ୍ରଭାଗା ରେ ଭୋଜି କରିବା କୋଣାର୍କ ବୁଲିକି ସବୁ ଆଡ଼େ ଆସିବା ଆଉ ହଁ ଜଣକେ କେତେ

ନାଇଁ ଚନ୍ଦ୍ରଭାଗା ଠି ଭୋଜି କରିବା କେତେ ଲେଖା ପଇସା ଜଣକେ ପଡ଼ିବ ହଜାର ଟଙ୍କା ହଜାର ଟଙ୍କା ଅଧିକ ହୋଇଯାଉଛି ଅଳ୍ପ ପାଞ୍ଚଶହ ଟଙ୍କା ନଖା ଯେଉଁ ୟେ କରେ ସବୁ ସାଙ୍ଗ ସାଥୀଙ୍କ ସହିତ କଣ୍ଟାକ୍ଟ କର ରୋଷେଇ ଆଇଟମ କ'ଣ କ'ଣ କରିବା ସବୁ ରୋଷେଇୟା ନେଇକି ଯିବା ନା ଆମେ କରିବା ଆମେ ନିଜେ କରିବା ଆଉ ରୋଷେଇୟା ନେଇକି ବୁଝିକି ନଉନ ରୋଷେଇୟା ବୁଝିକି ନେଲେ ଠିକ୍ ହଅନ୍ତା ସବୁ ସାଙ୍ଗ ସାଥି ମାନଙ୍କ ସହ କଣ୍ଟାକ୍ଟ କରେ ସମସ୍ତଙ୍କ ଫୋନ ନମ୍ବର ରଖେ ଆଣିକି ସମସ୍ତଙ୍କୁ ଠିକ୍ ଠାକ୍ କରିକି ତାପରେ ରୋଷେଇୟା ଠିକ୍ କରେ ଗାଡ଼ି ଭଡ଼ା କେତେ କ'ଣ ପଡ଼ୁଛି ବୁଝିକି ଫୋନ କରିବୁ ଆଉ ନାଇଁ ଆଉ ସେମିତି କିଛି ଆଉ କଥା ନାଇଁ ଆଉ ସାଙ୍ଗ ସାଥି ମାନେ ଫୋନ କଲେ କଲେ ମୋତେ ମୋ ପାଖକୁ ଫୋନ କରିବୁ ଆଉ ନାହିଁ ଆମ ପାଟେ କିଛି ସୁବିଧା ନାହିଁ ତୁ ତୋ ପଟୁ ବୁଝା ବୁଝି କରିକି ଠିକ୍ କରିକି କହିବୁ ମୋ ପାଖକୁ ଫୋନ କରିବୁ ଆଉ ହଁ ସମସ୍ତେ ଯିବା ତାହେଲେ ବୁଲିକି ଆସିବା ଗୋଟେ ମଜା ହେବ ଆଉ ଆଉ ତୁ ଦିନ ଠିକ୍ କରିକି ମୋ ପାଖକୁ ଫୋନ କରିବୁ ଆଉ ପଇସା ସମାନେ ଦେବା ପଛେ ଭାଗ କରିବାନି ସମସ୍ତେ ପଇସା ଅଧିକ ଲାଗିଲେ ଆମେ ଯଦି ଯାହା ତ ଦେବା ଆମ ସାଙ୍ଗ ସାଥି ହେବା ସବୁ ଯାଇକି ଭାଗ କରିବା ଆଉ ଯେଉଁଦିନ ଯିବ ମୋତେ ଜଣାଇବ ଆଉ ହଉ ରଖୁଛି ରଖୁଛି ବାଏ